ହ୍ୟାଲୋ ଆପଣ ଏକ୍ସ୍ ନାମକ ରେଷ୍ଟୁରାଣ୍ଟ୍ରୁ କହୁଥିଲେ ତ ମୁଁ ମୋର କିଛି ଖାଦ୍ୟ ଅର୍ଡ଼ର୍ କରିବାକୁ ଚାହୁଁଥିଲି ଆପଣ କ'ଣ କ'ଣ ଖାଦ୍ୟ ରଖିଛନ୍ତି ଭାତ ଡାଲି ଚିକେନ୍ ଅଛି ବଟର୍ ମସଲା ଚିକେନ୍ ଆଉ ହେଉ ତାହେଲେ ମୋର ଦୁଇ ପ୍ଲେଟ୍ ଚିକେନ୍ ଆଉ ଦୁଇ ପ୍ଲେଟ୍ କଡ଼ାଇ ମସରୁମ୍ ଗୋଟେ ରୋଲ୍ ଆଉ ଦୁଇଟି ବିରିୟାନୀ ଆଉ ତା' ସାଙ୍ଗରେ କିଛି ପ୍ଲେଟ୍ ଏବଂ ଚାମଚ୍ ମଧ୍ୟ ଦେଇଥିବେ ଆଜ୍ଞା ଆପଣ ଟିକିଏ ତେଲ ଆଉ ମସଲାମସଲି ସବୁ କମ୍ ପକେଇବେ କାହିଁକିନା ଆଜିକାଲି ତେଲ ଖାଇଲେ ଦେହ ବହୁତ କ୍ଷତି ହେଉଛି ସେଥିପାଇଁ ଆପଣ ମସଲା ମସଲି ବହୁତ କମ୍ ପକେଇକରି ପାର୍ସଲଟିକୁ ପଠେଇଦେବେ କେତେଟଙ୍କା ହେଲା ହେଉ ହେଉ ହେଉ ସାର୍ ମୁଁ ଆପଣଙ୍କୁ ପେମେଣ୍ଟ୍ କରିଦେବି ଫୋନ୍ ପେ'ରେ ମୁଁ ଆପଣଙ୍କୁ ଅପେକ୍ଷା କରି ବସିଛି ଆପଣ ଠିକ୍ ଟାଇମ୍ରେ ଖାଇବା ଆଣିକି ଦେଇଦିଅନ୍ତୁ ଥ୍ୟାଙ୍କ ୟୁ ସାର୍